ହଁ ମୁଁ ଭାବୁଛି ଚିତ୍ରାଙ୍କନ ଲୋକମାନଙ୍କ ପାଇଁ ଗୋଟିଏ ଲାଭଦାୟକ ସବୁବେଳେ ଥାଏ କାରଣ ଜଣେ କଳାକାର ଛୋଟବେଳେ ଯେତେବେଳେ ଚିତ୍ର ଆଙ୍କେ ତାକୁ ଭଲ ଭାବେ ଯେ ମନ ଭିତରେ ଥାଏ ଭଗବାନ ତାକୁ ଦେଇଥାନ୍ତି ନାହିଁ ସେ ଚିତ୍ର କରିବ ସେହିଭଳି ପିଲାମାନଙ୍କୁ ନେଇକି ଆମେ ଚିତ୍ରାଙ୍କନ ସ୍କୁଲ୍ରେ ବା ବିଦ୍ୟାଳୟରେ ତାଙ୍କ ନାମ ଲେଖାଇବା ଦରକାର ସେଠି ସେମିତି ପାଠ ପଢ଼ିବା ଦରକାର ଗୋଟିଏ ଭଲ କଳାକାର ହୋଇକି ବାହାରିପାରିବ ତା' ସହିତ ଶୃଙ୍ଖଳା ମଧ୍ୟ ଶିଖିବ ଏ ସମାଜରେ କେମିତି ଚଳିବା ଦରକାର କେଉଁ ଚିତ୍ରଟି କେଉଁ ଭାବରେ ଆଙ୍କିବା ଦରକାର ସାଙ୍ଗଠନିକ ଦକ୍ଷତା କହିଲେ ସାଧାରଣତଃ ସେମାନେ ଅନ୍ୟ ବଡ଼ ବଡ଼ କଳାକାରମାନଙ୍କ ପାଖରେ ଯାଇକି ପହଞ୍ଚିବେ ସେମାନେ କିଭଳି ଭାବରେ ଚିତ୍ର କରୁଛନ୍ତି ତାକୁ ମଧ୍ୟ ଦେଖିବେ ଶିଖିବେ ଆଉ ସୃଜନଶୀଳତା ଆମେ ଯଦି କହିବା ସାଧାରଣତଃ ଚିତ୍ର କିଭଳି ଭାବରେ ହେବ ଧର ଗୋଟିଏ ଭଗବାନଙ୍କର ଚିତ୍ର କରିଦେବ ଭଗବାନ ପୁଣି କେଉଁ ଭଳିଆ ଦେଖା ହେବା ଦରକାର ତ ସେଭଳି ଭାବରେ ଶିଖିବା ନିହାତି ଦରକାର ତେଣୁ ସବୁବେଳେ ଲୋକମାନଙ୍କ ପାଇଁ ଚିତ୍ରାଙ୍କନ ଆଗେ ଯେଉଁ ଲୋକ ଭାବୁଥିଲେ ଯେ ଚିତ୍ର କଲେ କିଛି ଲାଭ ନାହିଁ ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ବର୍ତ୍ତମାନ ଚିତ୍ରାଙ୍କନ ଗୋଟିଏ ଲାଭଦାୟକ ଏବଂ କଳାକାର ଭାବରେ ଗଢ଼ିବା ପାଇଁ ଲୋକମାନଙ୍କୁ ବହୁତ କିଛି ଶିଖାଇ ହେଉଛି